ଆମ ଅଞ୍ଚଳରେ ଆମ ପାଖରେ କମ୍ସେ କମ ଷୋହଳ ସତର ଘଣ୍ଟା ବିଜୁଳି ରହିଆସୁଛିି ଏବଂ ବାରମ୍ବାର ବାରମ୍ବାର ବିଜୁଳି କାଟ କଟା ଚାଲିଛି ଯେଉଁକି ଏଟା ଗାଁ ସହର ଗାଁ ହେଉଛି ଗାଁ ଏରିଆରେ ସବୁବେଳେ ବିଜୁଳିର ଅସୁବିଧା ହେଉଛି ଏବଂ ବିଜୁଳି କାଟ ଯୋଗୁଁ ଆମ ଅଞ୍ଚଳରେ ବହୁତ ଲୋକ ବହୁତ ତକଲିଫ କର୍ବାର୍ ଲାଗି ତକଲିିଫ ହେଉଛି ତେଣୁ ଆମର୍ ପାଖେ ବିଜୁଳି ଚବିଶ ଘଣ୍ଟେ ରହିଲେ ଆମ ବହୁତ ଭଲ ଲାଗନ୍ତା ବିିଜୁଳି କାଟିଦେବାରୁ ଆମକୁ ବହୁତ ଗରମ ସହବାର୍କେ ପଡ଼ୁଛିି ବହୁତ ତକଲିଫ ହେଉଛିି ଆମ ସବୁବେଳେ ବହୁତେ ତକଲିଫ ସହିକିରି ରହବାର୍କେ ପଡ଼ୁଛି ତେଣୁ ଚବିଶ ଘଣ୍ଟା ବିଜୁଳି ଆଇଲେ ଆମର୍ ବହୁତ ଭଲ୍ ଲାଗନ୍ତା ହଉ ତେଣୁକରି ବର୍ଷା ଦିନରେ ଖରା ଋତୁରେ ଗରମ ବେଶୀ ହେସି ଆଉ ବିଜୁଳିର ଅସୁବିଧା ବି ବହୁତ ହେଉଛେ ତେଣୁ ଚବିଶ ଘଣ୍ଟା ବିଜୁଳି ରହିଲେ ଆମ୍କୁ ବହୁତ ଭଲ ଲାଗ୍ବା